ମୁଁ ଅଛି ଆଣ୍ଠୁ ଗଣ୍ଠି ପାଇଁ ପେଟ ପାଇଁ ଜଣେ ଆସୁଛନ୍ତି ଡକ୍ଟର ବୁଧବାର ଗୁରୁବାର ଶୁକ୍ରବାର ଆସୁଛନ୍ତି ଏ ଏବେ ନୂଆ ଦେଖୁଛି

ଆଗରୁ ଅସୁବିଧା ହୋଉଥିଲା ଏବେ ସବୁ ସୁବିଧା ହେଇଗଲାଣି ଏବେ ବେଡ଼୍ ଫେଡ଼୍ ସବୁ ଫାଙ୍କା ଅଛି ବେଡ଼୍ ବି ଠିକ୍ ଲୋକ ରହୁଛି ପରିଷ୍କାର ରହୁଛି ଅଲ୍ଟ୍ରାସାଉଣ୍ଡ୍ ହେଉଛି ବହୁତ କିଛି ହେଉଛି ଆଜ୍ଞା ବେଡ଼୍ ଫାଙ୍କା ଅଛି ବେଡ଼୍ ଅଛି ନା ନାହିଁ ଦେଖିକି ଆଣ୍ଠୁ ଗଣ୍ଠି ପାଇଁ ମୁଁ ଅଛି

ଆଣ୍ଠୁ ଗଣ୍ଠି ପାଇଁ ବି ଭଲ ଡକ୍ଟର ଆସୁଛନ୍ତି ଦିଲ୍ଲୀରୁ ଆସୁଛନ୍ତି ଜଣେ ସପ୍ତାହ ଗୋଟେ ଦିନ ଶନିବାରରେ ଆଜ୍ଞା ଆଗରୁ ଟିକେଟ୍ କରିବାକୁ ପଡ଼ିବ

ଆଜ୍ଞା ଫିସ୍ ପାଞ୍ଚ ଶହ ଟଙ୍କା ହେ ଆସୁଛନ୍ତି ଦିଲ୍ଲୀରୁ ନା ସେଥିପାଇଁ

ଆମର ଏଠି ନା ଆମର ଏଠି ନିୟମ ହେଇଛି ଯେ ନା ଗଭର୍ଣ୍ଣମେଣ୍ଟ ମେଡ଼ିକାଲ୍ ସିଏ ସେ ଜଣେ ପ୍ରାଇଭେଟ୍ ଡକ୍ଟର ତାଙ୍କୁ ଆମେ ଡକାଉଛୁ ଏ ଆଣ୍ଠୁ ଗଣ୍ଠି ପାଇଁ ଆପଣ ଇଚ୍ଛା ହେଲେ ଆସନ୍ତୁ ନହେଲା ନାହିଁ ଭାଇ ସେ ଆସୁଛନ୍ତି ଦିଲ୍ଲୀରୁ ନା ତାଙ୍କ ପାଇଁ ଖର୍ଚ୍ଚ ବାର୍ଚ୍ଚ ଅଛି ସେ ପୁଣି ଫିସ୍ ନେଉଛନ୍ତି ନା ଆମ ପାଖରୁ

ସେ ଆସୁଛନ୍ତି ତ ବାହାରୁ ସେଥିପାଇଁ